ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଅଛି ସେ ଯୋଜନା ଗୁଡ଼ିକ ଜନହିତକର କାର୍ଯ୍ୟରେ ଲାଗୁଛି ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ସ୍ୱାସ୍ଥ୍ୟ ଯୋଜନା କାଳିଆ ଯୋଜନା ଏବଂ ବି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସେ ସେ ଭିତରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଜନ ଜନସାଧାରଣ ଙ୍କ ପାଇଁ ବହୁ ହିତକର ହେଉଛି ପାଖରେ ପଇସା ଥାଉ ବା ନଥାଉ ନୀରିହ ଗରିବ ଲୋକ ଯାଇ ମେଡିକାଲରେ ସୁବିଧାରେ ଚିକିତ୍ସା ହୋଇପାରୁଛନ୍ତି ଯାହା ଫଳରେ କି କୌଣସି ହଇରାଣ ହେବା ପାଇଁ ପଡ଼ୁନାହାନ୍ତି ଆଗେ ଆଗ କାଳରେ ସ୍ତ୍ରୀ ଲୋକମାନେ ମମତା ଯୋଜନା ନଥିଲା ଯେଉଁଟାକି ଡେଲିଭରି ମଧ୍ୟ ନିଜ ଘରେ ହୋଇ ହେଉଥିଲେ ଯେଉଁଟାକି ମାଆ ଏବଂ ଶିଶୁ ଙ୍କ ପ୍ରତି ବିପଦ ଥିଲା ଏହି ମମତା ଯୋଜନା ଯୋଗୁ ମେଡ଼ିକାଲ ଯାଇ ସମସ୍ତ ପ୍ରକାର ସୁବିଧା ପାଇପାରୁଛନ୍ତି